କ'ଣ କହୁଛ କ'ଣ କହୁଛ କୁହ ଭଲ ଅଛି ସେଇଟା ସୋମବାର ଦିନ ହେଉଛି ଟାଇମ୍ଟା ସାଢ଼େ ତିନିଟା ବେଳକୁ ସେ ଯେଉଁ ଭଲ ଖେଳୁଥିଲ ଆଉ ଖେଳ ପ୍ରତି ତୋର କ'ଣ ମନ ଉଣା ହୋଇଗଲା କି ଖେଳିବ ନା ନାହିଁ ପାର୍ଥ ବାବୁ ପାର୍ଥ ବାବୁ ଆଚ୍ଛା ତୁ ଆଉ ଖେଳରେ ଏ ବର୍ଷ ଭାଗ ନେବୁ ନା ନାହିଁ ହଉ ପ୍ରାକ୍ଟିସ୍ କର ପ୍ରାକ୍ଟିସ୍ କର ହଁ ଠିକ୍ ଅଛି ଶନିବାର ଦିନକୁ ଶନିବାର ଦିନକୁ ଚାଲି ଆସିବୁ ହଁ ହଉ କଥା ହୁଏ ଆଉ ଖବର କ'ଣ କୁହ ଗୁରୁବାର ଦିନ ଗୁରୁବାର ଦିନ ମ୍ୟୁଜିକ୍ କ୍ଲାସ୍ଟା ଚାରିଟା ବେଳକୁ

ଭଲ କରି ପ୍ରାକ୍ଟିସ୍ କର ଭୁବନେଶ୍ୱର ଯିବା ପାଇଁ ଚେଷ୍ଟା କର ଆସୁଛନ୍ତି ଆଠ ଦଶ ଜଣ ଆସୁଛନ୍ତି ହଁ ଚେଷ୍ଟା କର ଭଲ ପହଞ୍ଚିବୁ ଭୁବେନେଶ୍ୱର ହଁ ସେଇଟାରେ ବି ସାତ ଆଠ ଜଣ ଅଛନ୍ତି ହଁ ଭଲ ହେଉଛି ଭଲ ହେଉଥିଲା ହଁ ଠିକ୍ ଅଛି